ଆପଣ ଦେଖୁଛନ୍ତି ଗ୍ଲାସ ଭିତରେ ଯାହାସବୁ ଅଛି ଦେଖୁଛନ୍ତି ସବୁ ବିଭିନ୍ନ ଭେରାଇଟିର ଏଇ ଦେଖୁନାହାଁନ୍ତି ଏଁ ଅଛି ସୋନି ଅଛି ରେଡ଼ମି ଅଛି ଏଁ ଆଉ ନୂଆ ନୂଆ ମୋବାଇଲ୍ ବି ଆସିଛି ଦେଖୁନାହାଁନ୍ତି ଦେଖନ୍ତୁ ସବୁ ତ ଗ୍ଲାସ ଭିତରେ ଅଛି ଆଉ ଭଲ କିଏ ଧରିବ ଆପଣଙ୍କର କହିଲେ ଓ ଜେଜେବାପା ଜେଜେବାପା ମାନେ ସେସବୁ ଆଣ୍ଡ୍ରଏଡ଼ ସେଟ୍ ଦରକାର ନା ଛୋଟ ଫୋନ୍ ଆଚ୍ଛା ଆମ ପିଲା ଦେଖାଇଦେବ ଆପଣଙ୍କୁ ଆପଣଙ୍କୁ ଆମ ପିଲାଟା ସବୁ ଦେଖାଇଦେଉଛି ଆଣିକି ଭିତରୁ ଗୋଟେ ଗୋଟେ ସେଟ୍ ଆଣ୍ଡ୍ରଏଡ଼ ସେଟ୍ ହେଲେ ଚଳିବ ତ ଆଚ୍ଛା ଆଚ୍ଛା ହଉ ସିଏ ଆଣିକି ଦେଖାଉଛି ତୁମେ ଦେଖ ରେଡ଼ମି ସେଭେନ୍ ତାଙ୍କ ପାଇଁ ଭଲ ହବ ଆଉ ନୋକିଆର ବି ହବ ଦାମ୍ ଅଛି ସେ ପ୍ରିଣ୍ଟରେ ସବୁ ଲେଖାହେଇଛି ଚାରିହଜାର ପାଞ୍ଚଶହରୁ ଆରମ୍ଭ ଚାରିହଜାର ପାଞ୍ଚଶହରୁ ଆରମ୍ଭ ବାରହଜାର ପନ୍ଦରହଜାର ପର୍ଯ୍ୟନ୍ତ ଅଛି କିନ୍ତୁ ଜେଜେ କେଉଁଟା ପସନ୍ଦ କରିବେ ତାଙ୍କୁ ନେଇଆସିଲନି ଭଲ ମୋବାଇଲ୍ ନୋକିଆଟା ଧରନ୍ତୁ ହଁ ଟଚ୍ ସ୍କ୍ରିନ୍ ଭଲ ଆସିବ ଟଚ୍ ସ୍କ୍ରିନ୍ ବାଲା ଆଉ ଏଇ ମୋବାଇଲ୍ଟା ଦେଖୁନାହାଁନ୍ତି ନୋକିଆରେ ଏଇଟା ଏଇଟା ଦେଖ ଏଇଟା ଦେଖ ହଁ ବ୍ୟାଟେରୀ ନୋକିଆର ବଢ଼ିଆ ଏଇ ଯେଉଁ ନୋକିଆର ଏଇଟା ଦେଖ ଏ ଦୁଇ ତିନିଟା ଭେରାଇଟ ଅଛି ନୋକିଆର ଦେଖ

ଉଁ ପସନ୍ଦ ହେଉଛି ନା ଏଇଟା ଦେଖିଲନି ହଁ ଏଇଟା ଦେଖୁନ ଏଇଟା ଭଲ ଡିସପ୍ଲେ ଭଲ କଲର୍ ବି ଅଛି ଏଇଟା ଦେଖ ଭିବୋଟା ସାତହଜାରରୁ ଷ୍ଟାର୍ଟ ସାତହଜାରରୁ ଷ୍ଟାର୍ଟ ହବ ଭିବୋଟା ଭିତରେ ଅଛି ନେଇଆସୁଛି ରୁହ ଓପୋ ଓପୋଟା କାଇଁ ଧରିବେ ଜେଜେ କ'ଣ ଧରିପାରିବେ ଓପୋ ଓପୋଟା ଭାରି କଷ୍ଟକର ନାଇଁ ଓପୋ ଆମ ପାଖରେ ନାହିଁ ସୁବିଧା ସେଇ ଦେଖ ଡିସପ୍ଲେଟା ଭଲ ଦେଖାଯାଉଛି ଦେଖ ଏଇ ତ ଉଁ ଆର ଗ୍ଲାସଟା ହେଉଛି ମୋଟା ଏଁ ପଡ଼ିଲେ ମଧ୍ୟ ଏଇଟା ଭାଙ୍ଗିବନି ଦେଖ ଆଉ ଆ ନୋକିଆର ବ୍ୟାଟେରୀଟା ଦେଖିବ ବହୁତବର୍ଷ ପଳାଇବ ବର୍ଷ ବର୍ଷ ପଳାଇବ ଉଁ ତୁମେ ତ ନୋକିଆ ଆଗରୁ ୟୁଜ୍ କରିଥିବ ଜାଣିଥିବ ଆଉ ହଉ ଆଉ ଏବେ ଏ ଏବେ ନେବେନା ନା ରଖିଦେବି ମୋବାଇଲ୍ଟା ଆଡ଼ଭାନ୍ସ କେତେ ଦବ ହଉ ଦେଇଦିଅ ପାଞ୍ଚହଜାର ଦେଇଦିଅ ଆମ ପିଲା ରଖିଥିବ ପଇସାଟା ଏ ମୋବାଇଲ୍ଟା ନିଜ ନାଁରେ ଲେଖିକି ଆମେ ରଖିଦଉ ତାନେ ରିସିପ୍ଟ କାଟି ରଖିଦଉଛୁ ହୁଁ କେତେବେଳେ ଆସିକି ନେବେ ଆମେ ରାତି ବାରଟା ପର୍ଯ୍ୟନ୍ତ ଖୋଲା ସକାଳୁ ନଅଟାରେ ଖୋଲା ହେଉଛି ଆଉ ହଉ ହଉ ତୁମେ ଆଡ଼ଭାନ୍ସ ଟଙ୍କାଟା ଦେଇଦିଅନ୍ତୁ ମୁଁ ଆପଣଙ୍କ ନାଁରେ ରିସିପ୍ଟଟା ଲେଖିଦଉଛି ଆଉ ସେମାନେ ଥିବେ କାଲି ଯାହାକୁ ଦେଖାଇବେ ରିସିପ୍ଟଟା ସିଏ ନେଇଯିବ ଆଉ କଣ

ହଉ ଠିକ୍ ଅଛି ରିସିପ୍ଟଟା ସାଙ୍ଗରେ ଆଣିଥିବେ

ଏ ନା କ୍ୟାସ୍ ଦେଇଦେବେ